ମୁଁ ଗୋଟେ ଅର୍ଡ଼ରଟେ କରିଥିଲି ତାହା ବାତିଲ କରିଦେଇଛି ଯେ ସେଥିର୍ ପଇସାଟା ଆଜି ପର୍ଯ୍ୟନ୍ତ ଆସିନାହିଁ ସେଟା ଦୁ ଦୁଇ ଦିନ ହେଇଗଲାନ ସେଟାକେ କେନ୍ତା କରିକିରି ମୁଇଁ ପାଇମି ସେ ପଇସାଟା ମତେ ଟିକେ ସେ ବିଷୟରେ ଟିକେ ଟିକେ ବତେଇଦିଏ ଯେ ମୁଇଁ ଆଉ ଥରେ ତାହାକୁ କମ୍ପ୍ଲେନ୍ କରିକିରି ସେ ପଇସାଟା କେନ୍ତା କିରି ମୁଇଁ ପାଇ ପାରମି ସେଟା ଟିକେ ମତେ କହିଦିଅନ୍ତୁ କେନ୍ତାକି ତାଙ୍କର ସହିତ ଯୋଗାଯୋଗ କରିମି ଆର୍ ମୋର୍ ପଇସାକେ ମୁଇଁ କେନ୍ତାକିରି ଫେରସ୍ତ ପାଇ ପାରମି କାର୍ ପାଖ୍କେ ଗଲେ ମିଲିବା ଆଉ କେମିତିକରି କରମି ସେ ବିଷୟରେ ଟିକେ ମୋତେ ଡିଟେଲ କହିଦିଅନ୍ତୁ ସେ ଅଫିସକେ ହେଡ଼ ଅଫିସ କେ କରିମି କି କି କେନ୍ତା କରି ଯେନୁ ଅର୍ଡ଼ର କରିଚେ ସେନ୍କେ କରମି କି କାଣା କରମି ସେ ବିଷୟରେ ଟିକେ ମୋତେ ଭଲ୍ ଭାବରେ ବୁଝେଇ ଦିଅନ୍ତୁ ଯେ ମୋର୍ ପଇସାଟା ମୁଇଁ ପାଇପାରମି